କଟକ ଜିଲ୍ଲାରେ ଜଳବାୟୁ କଥା କହିଲେ ନ ସରେ ଋତୁ ଗୁଡ଼ିକ ପରିବର୍ତ୍ତନ ହଉଥିବାରୁ ପ୍ରତ୍ୟେକ ଋତୁ ଠିକ୍ ସମୟରେ ଠିକ୍ କାମ ହୋଇପାରୁ ନାହିଁ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ଯୋଗୁଁ ଗାଡ଼ିଆ ପୋଖରୀ ଛୋଟଛୋଟ ହ୍ରଦ କେନାଲ ଶୁଖିଯାଉଛି କଳକାରଖାନା ଯୋଗୁଁ ପ୍ରବଳ ଗରମ ହେଉଛି ଗାଡ଼ି ମଟର ଚାଲୁଥିବାରୁ ବହୁ ପରିମାଣରେ ବସ୍ ଟ୍ରକ୍ କାର୍ ବିଭିନ୍ନ ପ୍ରକାର ଗାଡ଼ି ଚାଲୁଛି ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଗ୍ଯାସ୍ ହୋଇ ଅଙ୍ଗାରକାମ୍ଳ ବାଷ୍ପ ମିଶିଥାଏ ଏହା ମନୁଷ୍ୟର ସ୍ବାସ୍ଥ୍ୟପକ୍ଷେ ବହୁତ କ୍ଷତିକାରକ ହେଉଛି ପ୍ରବଳ ଖରା ଯୋଗୁଁ ଗଛଗୁଡ଼ିକ ମରି ଯାଉଛନ୍ତି ପଶୁ ପକ୍ଷୀମାନେ ପାଣି ଟୋପେ ପାଇ ପାରୁ ନାହାଁନ୍ତି ଖରାଦିନେ ପକ୍ଷୀମାନେ ମରି ଯାଇଥାନ୍ତି ସେମାନଙ୍କର ଜୀବନ ଦୁର୍ବିସ ହୋଇପଡ଼ୁଛି ଗଛ କମ୍ ଥିବା କାରଣରୁ ବେଶୀବର୍ଷା ହଉନାହିଁ ବର୍ଷା ନ ହେଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି ଆଉ ଘରୁ ପଦାକୁ ବାହାରି ପାରୁ ନାହାଁନ୍ତି ସେମାନଙ୍କର କର୍ମବ୍ୟସ୍ତ ଜୀବନରେ ଯେଉଁମାନେ ଯାହା ବାହାରୁଛନ୍ତି ସେମାନେ ଅତ୍ୟଧିକ ଗରମ ଯୋଗୁଁ ସନଷ୍ଟ୍ରୋକ ହବାର ବହୁତ ସାରା ସମ୍ଭାବନା ରହୁଛି ଯିଏ ଯୁଆଡ଼େ ବି ଯାଉଛନ୍ତି ପାଣି ବୋତଲ ଛତା ଜୋତା ନବାକୁ ବି ଭୁଲୁ ନାହାଁନ୍ତି ସାଙ୍ଗରେ ନେଇଯାଉଛନ୍ତି ଏମିତି ଅସୁବିଧାରେ ବହୁତ ସମ୍ମୁଖୀନ ହେଉଛନ୍ତି ଏଇଠି ତ ଗରମ କଥା କହିବା ନ ସରେ ଉଁ ପାଣିର ବହୁତ ଅସୁବିଧା ହୁଁ ପୋଖରୀ ଗଡ଼ିଆ ସବୁ ଶୁଖିଯିବା ଦ୍ଵାରା ସମସ୍ତ ଜନଜୀବନ ଗାଈ ଗୋରୁ ଛେଳି ମେଣ୍ଢା ମାନେ ବହୁତ ଅସୁବିଧା ଭୋଗୁଛନ୍ତି ପାଣିଟୋପେ ପାଉନାହାଁନ୍ତି ସେମାନଙ୍କ ଜୀବନ ଦୁର୍ବିସ ହେଇପଡ଼ୁଛି ସେମାନେ ପିଇବା ପାଇଁ ଟୋପେ ବି ପାଣି ପାଉ ନାହାଁନ୍ତି ଆଉ ପ୍ରବଳ ଗରମ ଯୋଗୁଁ ଲୋକ ଘରୁ ପଦାକୁ ବି ବାହାରିପାରୁ ନାହାଁନ୍ତି